ମୁଇଁ ଗୁଟେ ଖାନା ଅର୍ଡ଼ର୍ କରିଥିନି କାହା ହେଲା ଯେ ଏବର୍ତକ୍ ନେଇ ଆସିବାର୍ ତା କେତେବେଲେ ହେଲାନି ମୁଇଁ ଅର୍ଡ଼ର୍ କରିକିନା ତମେ ଏନ୍ତା କେନ୍ତା ଅବହେଲା କରି ଦେଉଛ ଜଲ୍ଦି ସେ ମୋର୍ ଖାନା କେନ୍ତା କରି ତମେ ନେଇ ପାଠାଵ କାହା ହେଲା ଯେ ଏତେ ଲେଟ୍ ହେଲା ଡେଲିଭରି ବୟ କେ କଲ୍ କଲେ ବି ସେ ନେଇ ଉଠାବା କେତେବେଲେ ପହଞ୍ଚିବା ଯେ ମୁଇଁ କେତେବେଲେ ଖାଇମି ମୁଁ ଏବେ ବହୁତ ବେଲ୍ରୁ ଭୁକ୍ ଲାଗୁଛେ ଖାଇ ନେଇ ପାରଵା ପଇସା ତ ମୁଇଁ ଟାଇମ୍ରେ ଦେଲି ଆଉ ତମେ କେନ୍ତା କିନା ଟାଇମ୍ରେ ଖାଦ୍ୟ ନେଇ ପଠାବା ଡେଲିଭରି ବୟ ଏତେ ଲେଟ୍ କେନ୍ତା କିନା କରି ଦଉଛନ୍ ତମେ ଟିକେ ତମର୍ ଯେନ୍ କାର୍ଯ୍ୟ କରୁଛନ୍ ସେମାନେ କେ ଟିକେ କହ ଜଲ୍ଦି ସେ ଲୋକମାନଙ୍କର୍ ନିକେ ଖାଦ୍ୟ ପହଞ୍ଚାବି ଅର୍ଡ଼ର୍ କରୁଛୁ ଆମେ ବି ଗୁଟେ ବିଶ୍ୱାସ ନେଇକି ତମେ ଜଲ୍ଦି ସେ ଖାଦ୍ୟ କେ ପଠାଓ ବୋଲି କିନା ଆଉ ତମେ ଖାଦ୍ୟ ଜଲ୍ଦି ସେ ନେଇ ପଠାବା କାହା ହେଲା ଯେ ଏତେ ଲେଟ୍ କରି ଦଉଛ ଜଲ୍ଦି ସେ ଖାଦ୍ୟ କେ ପଠେଇ ଦିଅ